ମୋର ଦେଖିବାକୁ ଗଲେ ମୋର ମୋର ହେଉଛି ପ୍ରିୟ ମାଛ ହଉଛିି ରୋହି ଭାକୁର କାତି ଏମିତି ଏ ପ୍ରକାର ବିଭିନ୍ନ ପ୍ରକାର ମାଛ ଅଛି ସେଥିରେ କଣାବୁଦ ଅଛି କଣାବୁଦ ମାଛ ସେଇ ମାଛଗୁଡ଼ିକ ମୋତେ ବହୁତ ଭଲ ଲାଗିଥାଏ ସାଧାରଣତଃ ଲୋକମାନେ ଖାଇବାକୁ ପସନ୍ଦ କରନ୍ତି ରୋହି ଭାକୁର ଏ ଖାଇବାକୁ ଭଲ ପାଆନ୍ତି ସମସ୍ତେ କାରଣ ସେଥିରେ କଣ୍ଟା ଆସେ ନାହିଁ କି କଣ୍ଟା ବି ନଆସିଲେ ଲୋକଙ୍କୁ ଖାଇବା ପାଇଁ ବହୁତ ଭଲ ଲାଗିଥାଏ ଜଣେ ଜଣେ ଲୋକ ଖାଇବା ପାଇଁ ତାକୁ ଭଲ ଲାଗିବାର କଥା ହେଉଛି ସେ କାରଣ ସେ ମାଛରେ କେବେ କଣ୍ଟା କମ୍ ଥିଲେ ତାହା ଖାଇବା ଭଲ ଲାଗିଥାଏ ରୋହି ଭାକୁର ଆଉ ମାଗୁର ମାଛ ତ ଖାଇବା ପାଇଁ ଭଲ ଲାଗିଥାଏ ସେ ମାଛରେ କଣ୍ଟା ନଥାଏ କମ୍ କଣ୍ଟା ଥାଏ ଆଉ ଭାକୁର ପରି ମାଛ ତାହା ଟିକେ ବଡ଼ ହୋଇଥାନ୍ତି ଆଉ ସେ ମାଛ ଖାଇବା ପାଇଁ ବହୁତ ସାଧାରଣ ଲୋକତ ଛୋଟ ମାଛ ଖାଇବା ପାଇଁ ଭଲ ପାଆନ୍ତି ଚୁନା ମାଛ ଏମିତି ପ୍ରକାର ମାଛ ଖାଇବା ପାଇଁ ଭଲ ପାଇଥାନ୍ତି ସେ ମାଛ ଖାଇବା ଦ୍ୱାରା ତାଙ୍କୁ ବହୁତ ପ୍ରକାର ଭିଟାମିିନ୍ ମିଳିଥାଏ ଆଉ ତାହା ଖାଇଲେ ସେମାନଙ୍କ ପାଇଁ ଭଲ ଆଉ ମୋର ବି ସେମିତି ଦେଖିବାକୁ ଗଲେ ମାଗୁର ମାଛ ଖାଇବାକୁ ଭଲ ଲାଗେ ଆଉ କୋଣବୁଧ ଖାଇବାକୁ ଭଲ ଲାଗେ ରୁହି ଭାକୁର ଏମିତି ପ୍ରକାର ମାଛ ମୋତେ ଖାଇବାକୁ ଭଲ ଲାଗିଥାଏ ସେଥିପାଇଁ ସାଧାରଣତଃ ଲୋକମାନେ ବି ବିଭିନ୍ନ ପ୍ରକାର ମାଛ ଖାଇବା ପାଇଁ ଯାଇଥାନ୍ତି ଆଉ ସେ ଖାଇଥାନ୍ତି ବି ସେ ଖାଇବା ପାଇଁ ଖାଉଥିବା ମାଛଗୁଡ଼ିକ ହେଲା ଏମିତି ବିଭିନ୍ନ ପ୍ରକାର ମାଛ ଅଛିି ରୁହି ଭାକୁର କାତି କାତି ମାଛ କାରଫୁଲି ସେମିତି ପ୍ରକାର ମାଛଗୁଡ଼ିକ ଖାଇ ସେ ବିଭିନ୍ନ ପ୍ରକାର ଚାହିଁଥାନ୍ତି ଆଉ ଏତେ ତ ଖାଇବା ପାଇଁ ରୁହି ଭାକୁର କୋଣବୁଦ ଏପରି ମାଗୁର ଏମିତି ମାଛ ଖାଇବାକୁ ଭଲ ଲାଗେ ସାଧାରଣ ଲୋକମାନେ ଏମିତି ବଡ଼ ମାଛ ଛୋଟ ମାଛ ଖାଇଥାନ୍ତି ଆଉ ତାଙ୍କୁ ବି ଭଲ ଲାଗିଥାଏ ଏହା ହିଁ ହେଉଛି ମୋର ହିସାବରେ ମୋର ହେଉଛିି